ହଁ ହେଲୋ ଭାଇ ଭାଇ ଆ ସାମାନ୍ୟ ଟିକେ ରଖିବା ଆଚାର ପାମ୍ପଡ଼ ବଡ଼ି ଆଉ ଦେଖ ରେଟ୍ ବରହମପୁର ବରହମପୁର ବଡ଼ି ପାମ୍ପଡ଼ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ହଁ ଆଜ୍ଞା ଭଲ ଭଲ ସାମାନ ଭଲ ସାମାନ ଲେଖିକିରି କମ ରେଟ୍ ଦେଖି ଚିପ୍ ରେଟ୍ ଦେଖିକିରି ହଁ ହଁ ଆଜ୍ଞା ଆମର ଏଇ ବରହମପୁର ଆଡ଼େ ଚୁଡ଼ି ଆମର ସେଠି ନାହିଁ ନା

ଆଜ୍ଞା ଆଜ୍ଞା